ଭାରତ ହେଉଛି ଏକ କୃଷି ବହୁଳ ଦେଶ ଚାଷ ଏବଂ କୃଷିକୁ ଏଠାରେ ବହୁ ପରିମାଣରେ କରାଯାଏ ଆମ ଭାରତରେ ବିଭିନ୍ନ ପ୍ରକାର କୃଷି କରାଯାଏ ଆମେ ଯଦି ସାଧାରଣ ଭାବେ କହିବା ଆମେ ରୋପଣ କୃଷି ନିଜ ବାଡ଼ି ବଗିଚାର କରିଥାଉ ବିଲ ଅଞ୍ଚଳରେ ଆମେ ଶଗନ କୃଷି ଏବଂ ଅନେକ ପ୍ରକାରର କୃଷି କରିଥାଉ ସାଧାରଣତଃ ଆମେ ବାଡ଼ି ବଗିଚାରେ ଯେଉଁ ଖୁସି କରିଥାଉ ସେହି ବିଷୟରେ ମୁଁ ହିଁ କହିବି ମୁଁ ଆମ ବାଡ଼ିରେ ବିଭିନ୍ନ ପ୍ରକାର ପନିପରିବା ଯଥା ଟମାଟର କୁବି ଆଳୁ ଦେଶିଆଳୁ ଭେଣ୍ଡି ବାଇଗଣ ଛଚିନ୍ଦ୍ରା ପୋଇ ଜହ୍ନି କାକୁଡ଼ି ଏହିପରି ଅନେକ ପ୍ରକାର ପନିପରିବା ଚାଷ କରିଥାଏ ଏହି ଚାଷ କରିବା ପାଇଁ ଗଛମାନଙ୍କ ଯତ୍ନ ନେବାକୁ ପଡ଼ିଥାଏ ଏବଂ ଫୁଲ କଥା କହିବାକୁ ଗଲେ ମୁଁ ହ ନିଜ ବାଡ଼ିରେ ବହୁ ପ୍ରକାର ଫୁଲ ଯଥା କୁସୁମର କୁସୁମ ଫୁଲ ଏବଂ ଗୋଲାପ ଫୁଲ ଏବଂ ମନ୍ଦାର ଫୁଲ ଏବଂ କନିଅରି ଫୁଲ ଏବଂ ଅପରାଜିତା ଫୁଲ ଏହିପରି ଅନେକ ଫୁଲ ନିଜ ବଗିଚାରେ ଲଗେଇଛି ଫୁଲ ଚାଷ କରିବା ମଧ୍ୟ ଏକ ବହୁତ ଭଲ କାରଣ ଫୁଲ ଠାକୁରଙ୍କ ପାଖରେ ଲାଗିଥାଏ ଫୁଲକୁ ମାଳ କରି ଠାକୁରଙ୍କୁ ଅର୍ପଣ କରାଯାଇଥାଏ ଆମେ ଦୈନନ୍ଦିନ ଜୀବନରେ ମଧ୍ୟ ଫୁଲକୁ ଠାକୁର ପୂଜାରେ ବ୍ୟବହାର କରିଥାଉ ଏବଂ ଫୁଲ ଦ୍ୱାରା ବିଭିନ୍ନ ଅତର ମଧ୍ୟ ପ୍ରସ୍ତୁତ କରାଯାଇଥାଏ ଏବଂ ତା'ପରେ ଗଲା ଫଳ କଥା ଫଳ ଚାଷ ତ ବିଭିନ୍ନ ପ୍ରକାର ରହିଛି କିନ୍ତୁ ତଥାପି ଆମ ଅଞ୍ଚଳରେ କେବଳ ପିଜୁଳି ଆମ୍ୱ ଏବଂ ଅନେକ ପ୍ରକାର ଫଳ ଯେତେବେଳେ ନଡ଼ିଆ କଦଳୀ ଚାଷ କରାଯାଏ ନଡ଼ିଆ ଆମ୍ବ ପିଜୁଳି ଏଗୁଡ଼ାକ ସାମାନ୍ୟ କହିବାକୁ ଗଲେ ରୋପଣ କୃଷିରେ ଯାଇଥାଏ କାରଣ ଏହାକୁ ଆମେ ଗଛ ଥରେ ଲଗାଇଲା ପରେ ବହୁ ବର୍ଷ ପର୍ଯ୍ୟନ୍ତ ଏହାଠାରୁ ଫଳ ଅର୍ଜନ କରିଥାଉ ଫଳ ଚାଷ ଏକ ବହୁ ଭଲ ଚାଷ ଯାହାର ଚାହିଦା ବଜାରରେ ବହୁ ପରିମାଣରେ ରହିଛି ସାଧାରଣତଃ ଆମେ ସେଉ ଅଙ୍ଗୁରର ପରିମାଣ ଚାହିଦାର ପରିମାଣ ବଜାରରେ ବହୁତ ଅଛି କିନ୍ତୁ ଏହା ଆମ ଅଞ୍ଚଳରେ ଚାଷ କରାଯାଇପାରୁନାହିଁ ଚାଷ କରିବା ଏକ ପ୍ରଧାନ କାର୍ଯ୍ୟ କାରଣ ଚାଷ କରିବା ଦ୍ୱାରା ଆମେ ଯୋଉଁ ଗଛ ଲଗେଇଥାଉ ଗଛ ଲଗେଇବା ଦ୍ୱାରା ଆମ ବାୟୁମଣ୍ଡଳରେ ଗଛ ବର୍ଷାର କାରଣ ହୋଇଥାଏ ଏବଂ ବାୟୁମଣ୍ଡଳକୁ ଅମ୍ଳଜାନ ମଧ୍ୟ ପରିତ୍ୟାଗ କରିଥାଏ ଏବଂ ଅଙ୍ଗାରକାମ୍ଳର ମାତ୍ରାକୁ ମଧ୍ୟ ହ୍ରାସ କରିଥାଏ ତେଣୁ ଚାଷ ହଉ କି ଯାହା ହଉ ଆପଣଙ୍କୁ ଲାଭ ମିଳୁ କି ନ ମିଳୁ ଆପଣଙ୍କୁ ଗଛ ଲଗେଇ ବା ବିଭିନ୍ନ ପ୍ରକାର ଚାଷ କରିବା ନିହାତି ଆବଶ୍ୟକ ଚାଷ କଥା କହିବାକୁ ଗଲେ ଏହାଦ୍ଵାରା ଆମେ ବହୁତ ଲାଭ ମଧ୍ୟ ପାଇଥାଉ ଯେପରିକି ପନିପରିବା ଚାଷକୁ ନେଇଗଲେ ଆମେ ଯେଉଁ କୋବି ଟମାଟର ଆଳୁ ବିନ୍ ଛୁଇଁ ହଉ ଝୁଡ଼ୁଙ୍ଗ ଛୁଇଁ ହଉ ଭେଣ୍ଡି ହେଉ ଏହାକୁ ଆମେ ମାର୍କେଟରେ ବିକ୍ରି କରି ବହୁ ପରିମାଣରେ ଅର୍ଥ ଅର୍ଜନ କରିପାରିଥାଉ ଫଳ କଥା କହିବାକୁ ଗଲେ ପିଜୁଳି ଆମ୍ବ ଏହିଭଳି କଦଳୀ ଏବଂ ନଡ଼ିଆ ଏମାନଙ୍କୁ ମଧ୍ୟ ଆମେ ବଜାରରେ ବିକ୍ରି କରି ଭଲ ଅର୍ଥ ପାଇଥାଉ ଏବଂ ଘରେ ମଧ୍ୟ ବିଭିନ୍ନ କାର୍ଯ୍ୟ ଲଗାଇଥାଉ ଯେପରି ରୋଷେଇ କାର୍ଯ୍ୟରେ ଆମେ ବିଭିନ୍ନ ପନିପରିବାକୁ ମଧ୍ୟ ବାଡ଼ିରେ ଫଳୁଥିବା ପନିପରିବାର ମଜା ନେଇଥାଉ ଏବଂ ଫୁଲ ତ ଆମେ ବଜାରରେ ବିକ୍ରି କରିବା ସହିତ ବହୁ ଭଲ ଭାବେ ଠାକୁରଙ୍କୁ ସଜାଇବାରେ ବ୍ୟବହାର କରିଥାଉ ତେଣୁ ଫୁଲ ଚାଷ ବି ଏକ ବହୁତ ପ୍ରଧାନ ଚାଷ ଚାଷ କରିବା ନିହାତି ଆବଶ୍ୟକ ଏହାଦ୍ୱାରା ଆମ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇଥାଏ ଏବଂ ବିଭିନ୍ନ ପ୍ରକାର ଆବଶ୍ୟକତା ମଧ୍ୟ ପୂରଣ ହୋଇଥାଏ